ନିକଟସ୍ଥ କଲେଜଗୁଡ଼ିକରେ ଛାତ୍ରଛାତ୍ରୀମାନେ ପଢ଼ିବା ପାଇଁ ବିଭିନ୍ନ ପ୍ରକାର ବିଷୟ ଗୁଡ଼ିକ ଅଛି ଅନର୍ସ ଅଛି ଏବଂ ବୈଷୟିକ ଜ୍ଞାନ କୌଶଳ ଜାଣିବା ପାଇଁ ଦୂର ସ୍ଥାନକୁ ଯିବାକୁ ପଡ଼ୁଛି ସବୁ କଲେଜଗୁଡ଼ିକରେ ସବୁ ବିଷୟ ନାହିଁ ତେଣୁ ସବୁ କଲେଜରେ ସମସ୍ତ ପ୍ରକାର ବିଷୟ ରହିବା ଦରକାର ଦେଖନ୍ତୁ ଗୋଟିଏ ଛାତ୍ର ଜୋଗ୍ରାଫି ପଢ଼ିବା ପାଇଁ ଚାହୁଁଛି କିନ୍ତୁ ନିକଟସ୍ଥ କଲେଜରେ ଜୋଗ୍ରାଫି ନାହିଁ ସେ ସେଥିପାଇଁ ଶହେ କିଲୋମିଟର ଦୂରକୁ ତା'କୁ ଯିବାକୁ ପଡ଼ୁଛି ତେଣୁ ସବୁ କଲେଜରେ ସବୁ ବିଷୟ ରହିଲେ ଛାତ୍ରଛାତ୍ରୀମାନେ ନିଜର ପସନ୍ଦ ମୁତାବକ ବିଷୟକୁ ପଢ଼ିପାରିବେ ଏବଂ ଜ୍ଞାନଲାଭ କରିପାରିବେ ଏହାର ଏଇଟା ହେଉଛି ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରମୁଖ ସମସ୍ୟା ସବୁ କଲେଜରେ ସବୁ ବିଷୟ ନିହାତି ରହିବା ଜରୁରୀ